ମୁଁ ଗୋଟେ ସାଂସ୍କୃତିକ ଜାଗାକୁ ଯାଇଥିଲି ଆମର ଗୁଜୁରାତ୍ର ଦ୍ୱାରିକା ଏବଂ ଭେଟ ଦ୍ଵାରିକା ଯାଇଥିଲି ଏବଂ ସେଠି ଭଲ ସନ୍ଧ୍ୟାବେଳେ କୀର୍ତ୍ତନ ହୁଏ ଏବଂ ଠାକୁରଙ୍କୁ ଆଳତି ବି ହୁଏ ସେଇ ତାଙ୍କର ଭାଷା ହେଉଛି ଗୁଜୁରାତୀ ଭାଷା ଏବଂ ସେମାନେ ହିନ୍ଦୀରେ ବି କହନ୍ତି ଏବଂ ତାଙ୍କର ଗୁଜୁରାତୀ ଭାଷା ବି କହନ୍ତି ସେଇ ଗୁଜୁରାତୀ ଭାଷାରେ ସେମାନେ ଯେଉଁ ଭଜନ କୀର୍ତ୍ତନ କରନ୍ତି ବହୁତ ଖୁସି ଲାଗେ ସେ ଶ୍ରୀକୃଷ୍ଣଙ୍କୁ ଶ୍ରୀକୃଷ୍ଣଙ୍କ ବିଷୟରେ ସେମାନେ ଚର୍ଚ୍ଚା କରନ୍ତି ଏବଂ ଭଜନ ବି ଗାଆନ୍ତି ଏଣୁକରି ସେଇ ଜିନିଷଟା ବହୁତ ଖୁସି ଲାଗେ ଏବଂ ଦ୍ୱାରିକା ପରେ ଭେଟ ଦ୍ଵାରିକା ବି ଅଛି ଯେହେତୁ ସମୁଦ୍ର ଚାରିପଟେ ରହି ମଝିରେ ସ୍ଥଳ ଭାଗଟି ସେଇ ସେଠି ବି ଭଜନ କୀର୍ତ୍ତନ ହୁଏ ଏବଂ ପୁରୁଣା ଜିନିଷ ବର୍ଷ ବର୍ଷର ଶହେ ଶହେ ବର୍ଷର ଜିନିଷ କାଠର ହୋଇଥିବା ବଡ଼ ବଡ଼ କାଠର ଇଏ ଦେଖି ଆମକୁ ବହୁତ ଖୁସି ଲାଗେ ଏବଂ ମନ୍ଦିରର ବହୁତୁ ପୁରୁଣା ମନ୍ଦିର ସେ ଶହ ଶହ ବର୍ଷର ପୁରୁଣା ମନ୍ଦିରକୁ ଦେଖି ଆମକୁ ଖୁସି ଲାଗିଥିଲା ଆମେ ଯାଇ ଦ୍ଵାରିକା ଭେଟ ଦ୍ଵାରିକା ଏବଂ ସୋନାଥ ମନ୍ଦିର ବି ଆମେ ଦେଖି ଆସିଥିଲୁ